ହଁ ମୋତେ ଗୋଟେ ଷ୍ଟଲ୍ ରେଣ୍ଟ୍ରେ ନେବାର ଅଛି ରେଣ୍ଟ୍ରେ ନେବାର ଅଛି ତ କ'ଣ କିଛି ମୁଁ ଆକ୍ଚୁଆଲି ବରା ସିଙ୍ଗଡ଼ା ଟିଫିନ୍ ଆଇଟମ୍ର ହୁଁ ଗାଁ ତ ଆମର କୋରାପୁଟ୍ ଗାଁ ହଁ ଆଗରେ ଗୋଟେ ଥର ଖୋଲିଥିଲି ଏବେ ଏବେ ତ ବନ୍ଦ କରି ଦେଇଛି ଷ୍ଟଲ୍ ନ ମିଳିବା କାରଣରୁ ମୁଁ ଏଠି ଟିଫିନ୍ ଦୋକାନ ଏକା ଖୋଲିଥିଲି ଆଗରୁ ବରା ସିଙ୍ଗଡ଼ା ଆଳୁ ଚପ୍ ଆଉ ମନଚ୍ୟୁରିଆନ୍ ବି ବିକୁଥିଲି ଚାଉମିନ୍ ଏ ଯାକ ମଧ୍ୟ ନାଇଁ ଆଗରେ ଭଲ ଚାଲୁଥିଲା ଏବେ ଖରାପ ଆଉ ଚାଲୁନି ତ ସେଥିପାଇଁ ତ ମାର୍କେଟ ଯାଗାରେ ମୁଁ ଟିକେ ଖୋଲିବାକୁ ଚେଷ୍ଟା କରୁଛି ତ ଷ୍ଟଲ୍ ସେ ବିଷୟରେ ତୁମ ସାଙ୍ଗରେ ଯୋଗାଯୋଗ କରୁଛି କିଛି ଷ୍ଟଲ୍ ଥିବ ବୋଲେ ହଁ ଆସି ତ ପାରିବି ମୁଁ ହଁ କେମିତି ଲୋକେସନ୍ ମାର୍କେଟ୍ ଏରିଆ କି ପୁରା ଓହୋ ହୋ ଆଉ କ'ଣ କେମିତି ତିନି ହଜାର ବେଶୀ ହୋଇ ଯାଉଛି ଭାଇନା ଓହୋ ଆଚ୍ଛା ତ ମାର୍କେଟ୍ ଓହୋ ତ ପୁରା ମାର୍କେଟ୍ ଉପରେ ଏଇଟା ନା ଷ୍ଟଲ୍ଟା ଓହୋ ତ ମୁଁ ଯଦି ଆସିଲି ବୋଲେ ମାଲକାନଗିରି ଆପଣ ଟିକେ ଦେଖେଇ ଦେବେ ଆଉ ମୁଁ ଆଜି ରାତିରେ ବାହାରି ପଡ଼ିବି ଓଃ ହଁ ହଁ ହଁ ଏଜ୍ ମୋର ତ ଏବେ ଚବିଶ ଚାଲିଛି ମୋତେ ମୁଁ କୋଡ଼ିଏ ବର୍ଷ ବୟସରୁ ଟିଫିନ୍ ବିକୁଛି

ଓହୋ ତ ଏଇଠି ଗେଟ୍ ମୁହଁରେ ମୋତେ ଦୋକାନ ଦେଇଛି ଆଉ ହଉ ହଉ